ଗୀତ ପ୍ରତି ମୋର ବହୁତ ଆଗ୍ରହ ମୁଁ ସକାଳୁ ଉଠେ ମୋର ମୋ ନିତ୍ୟକର୍ମ ସାରି ଟିକିଏ ହାଲୁକା ଉଷୁମ ପାଣି ପିଇବି କାରଣ ସେଇଟା ମୋ ଗଳାଟା ଭଲ ରହିବା ପାଇଁ ଧର ମୁଁ ଗୀତ ସକାଳେ ଅଭ୍ୟାସ କରେ କିଛି ସମୟ ତା'ପରେ ସନ୍ଧ୍ୟାରେ ଗୀତ ମୋତେ ବହୁତ ଭଲ ଲାଗେ ବହୁତ ପସନ୍ଦ ଆସେ ସକାଳେ ସନ୍ଧ୍ୟା ମୋ କିଛି ଟାଇମ୍ ବାହାର କରି ମୁଁ ଗୀତ ବି ବୋଲିବାକୁ ଭଲପାଏ ମୁଁ ବୋଲେ